ଯଦି ଆମ ଗ୍ରାମରେ କାହାକୁ ସାଧାରଣତଃ ସାପ କାମୁଡ଼ିଦିଏ ତାହେଲେ ଆମେ ଫାଷ୍ଟ ତା ପ୍ରଥମ ଉପଚାର କରିବା ଯେମିତି କି ଗ୍ରାମରେ ଯେମିତି ମାନନ୍ତି ଅରକ୍ଷ କ୍ଷୀର ଢାଳିଦେଲେ ଯେଉଁ ଜେଗାରେ ସାପ କାମୁଡ଼ିଥାଏ ସେ ଜାଗାରେ ଯଦି ଆମେ ଅରଖ କ୍ଷୀର ଢାଳିଦେବା ତାହେଲେ ତା ବିଷ ଝଡ଼ିଯାଇଥାଏ ତାସହିତ ଆଉ କିଛି ଯି ଅଛି ତାକୁ ପାଣିରେ ଭଲସେ ଧୋଇବା ତାର ଯେଉଁ ବ୍ଲଡ଼ଟାକୁ ଯେଉଁ ଅଛି ଆମେ ଚିପୁଡ଼ିକି ବାହାର କରିଦେଇକି ତା ଜାଗାଟାକୁ ସାବୁନରେ ଭଲସେ ସଫା କରିବା ଏଇଟା ହେଉଛି ମୋ ଫାଷ୍ଟ ପ୍ରତିକାର ରହିବ ତାସହିତ ଆମେ ଚେଷ୍ଟା କରିବା ଯେତେ ଶୀଘ୍ର ସମ୍ଭବ ଆମେ ଡାକ୍ତରଖାନାରେ ତାକୁ ନେଇକି ପହଞ୍ଚାଇବା ଆଉ ଡାକ୍ତରଖାନାରେ ସାଲାଇନ୍ ଦେଇ ମେଡ଼ିସିନ ଦେଇ ଡାକ୍ତରଙ୍କ ପରାମର୍ଶ କ୍ରମେ ତାକୁ ଆମେ ସୁସ୍ଥ କରି ଘରକୁ ଆଣିବା